ମତେ ଶୀତ ଋତୁରେ ପରିଭ୍ରମଣ କରିବାକୁ ବହୁତ ଭଲ ଲାଗେ ଶୀତ ଋତୁ କାହିଁକି ନା ଫଟୋ ଉଠାଇବା ପାଇଁ ବହୁତ ଭଲ ଲାଗିଥାଏ ଶୀତ ଋତୁରେ ସ୍ୱିଟର୍ ପିନ୍ଧିକି ବୁଲିବାକୁ ବହୁତ ଭଲ ଲାଗିଥାଏ ଶୀତ ଋତୁରେ ବହୁତ ଭଲ ଲାଗେ କିନ୍ତୁ ଖରା ଋତୁରେ ବୁଲିବାକୁ ବହୁତ ବହୁତ ବିରକ୍ତି ଲାଗିଥାଏ ଓ ଝାଳ ବୋହିଥାଏ କାହିଁକି ଆଉ ଶୋଷ ପାଣି ପିଇବା ପାଇଁ ଶୋଷ ବି ଲାଗିଥାଏ କିନ୍ତୁ ଆଉ ଶୀତ ଋତୁରେ ଗଛର କଅଁଳିଆ ପତ୍ର ବହୁତ ଭଲ ଦେଖା ଯାଇଥାଏ ବହୁତ ଦେଖିବାକୁ ବହୁତ ଭଲ ଲାଗିଥାଏ ଗଛର ଝଡ଼ି ପତ୍ରକୁ ଦେଖିଲେ ମନର ସ୍ମୃତି ବହୁତ ବଢ଼ିଥାଏ କିନ୍ତୁ ବସନ୍ତ ଋତୁରେ ବୁଲିବାକୁ ବହୁତ ମତେ ଭଲ ଲାଗିଥାଏ ଶୀତ ଋତୁ ବହୁତ ଭଲ ଲା ଶୀତ ଋତୁ ବହୁତ ଭଲ ଲାଗିଥାଏ ଶୀତ ଋତୁରେ ବୁଲିବା ପାଇଁ ବହୁତ ବହୁତ ବହୁତ ଭଲ ଲାଗିଥାଏ ଆଉ ହେଲା ବର୍ଷା ଋତୁରେ ବୁଲିବାକୁ ବହୁତ କାଦୁଅ ହୋଇଥିବାରୁ ମତେ ବର୍ଷା ଋତୁ ଭଲ ଲାଗି ନଥାଏ ବର୍ଷା ହେବାରୁ ଘଡ଼ଘଡ଼ି ମାରିବାରୁ ଲୋକ ବହୁତ ଆକ୍ରମଣରେ କ୍ଷତି ହୋଇଥାନ୍ତି ତେଣୁ ସେଥିପାଇଁ ବର୍ଷା ଋତୁ ମୋତେ ବହୁତ ଭଲ ଶୀତ ଋତୁରେ ବୁଲିବା ବୁଲିବା ପାଇଁ ବହୁତ ଭଲ ଲାଗିଥାଏ ଶୀତ ଋତୁ ହେଉଛି ବହୁତ ଭଲ ଋତୁ ସେଥିପାଇଁ ଶୀତ ଋତୁ ବୁଲିବାକୁ ବହୁତ ଭଲ ଲାଗିଥାଏ ଶୀତ ଋତୁ କାହିଁକିନା ଛ ମାସରେ ଥରେ ଆସିଥାଏ ଛ ସେଥିପାଇଁ ଶୀତ ଋତୁ ବହୁତ ଭଲ ଭଲରେ ବିତାଇବା ଭଲରେ ବିତାଇବାକୁ କୁହାଯାଇଛି ଶୀତ ଋତୁରେ ବହୁତ ଚିଲିକାକୁ ବହୁତ ପଶୁ ପକ୍ଷୀ ଆସିଥାନ୍ତି ଓ ସେଇଠି ପରିଭ୍ରମଣ କରିବା ପାଇଁ ବହୁତ ଭଲ ଲାଗିଥାଏ ଶୀତ ଋତୁ ହେଉଛି ଏକ ସବୁଠାରୁ ଭଲ ଋତୁ ସେଥିପାଇଁ ଶୀତ ଋତୁ ବହୁତ କଟାଇବା ପାଇଁ ବହୁତ ଭଲ ଲାଗିଥାଏ ଶୀତ ଋତୁରେ ଅନ୍ୟ ଗୁଡ଼ିଏ ଅନ୍ୟ ଗୁଡ଼ିଏ ପୁଣି ଶୀତ ଋତୁରେ ପୋଖରୀ ପାଣି ଶୁଖି ଯାଇଥାଏ ଓ ପୋଖରୀ ପାଣି ପୁରି ଯାଇଥାଏ କାକର ପଡ଼ି ଥିବାରୁ କୌଣସି ଜୀବ ଜୀବଜନ୍ତୁ ମାନେ ମରି ନଥାନ୍ତି ଓ କାକର ପାଣି ବଚି ବସିଥାନ୍ତି